ହ୍ୟାଲୋ ତମର୍ ହୋଟେଲ୍ରେ ଦଶ୍ ନମ୍ବର୍ ବେଞ୍ଚ୍ ଗୁଟେ ରଖିଦେଇଥ ଆମ ଘରର୍ ଆଜି ଯାଉଛୁଁ ଆମର୍ ନୁନି ଗୁଟେ କର୍ ବାର୍ଥଡେ ଅଛେ ତମର୍ ନେ କା' କା'ଣା ଅଛେ ହେନୁ ହଁ ଆମେ ଚିକେନ୍ ଖାଏମୁ ମଟନ୍ ଖାଏମୁ ଚିଙ୍ଗରି୍ ଖାଏମୁ ଯେତେ ସବୁ ଅଛେ ଟିକେ ଭଲ୍ସେ କହ ତ ହଁ କେତେ ଟଙ୍କା ନେବ ଇ'ଟା ନେଇ ହେଲେ ବି ଆମେ ଚିକେନ୍ ଖାଏମୁ ମଟନ୍ ଆଉ ଚିଙ୍ଗରି୍ ଆଉ ମାଛ୍ ଇ ସବୁ ତ ଖାଏମୁ ଏକା ଦୁଇ ହଜାର୍ ଟଙ୍କା ନେବ କେଁ ହଁ ଏତେ ଯହ ନାଇ ନିଅ ଏତେ ଇ'ଟା ଖୋବ୍ ଟଙ୍କା ହେଇଯାଉଛେ ଟିକେ କମ୍ କର ହଁ ଏତ୍କି ହଁ ହେଇଯିବା ହେ ପାଞ୍ଚ୍ ହଜାର୍ ଖଣ୍ଡେ